ଓଡ଼ିଆ ସଂସ୍କୃତି ଅନ୍ୟଦେଶ ମାନଙ୍କଠାରୁ ଭିନ୍ନ କାରଣ

ଆଦିବାସୀମାନେ ହସ୍ତଶିଳ୍ପୀ ଓ କଳାଶିଳ୍ପୀ ଭଳି ବିଭିନ୍ନ ପ୍ରକାର ଶିଳ୍ପୀ କରନ୍ତି ଓ ଏଇଟି କଟକରେ ଚାନ୍ଦି କାମ ପାଇଁ କଟକ ପ୍ରସିଦ୍ଧ ଅଛି ଓ ଓଡ଼ିଆମାନେ କହନ୍ତି କି ଯେ ବାରମାସ ତେରପର୍ବ ଓ ପୁରୀରେ ରଥଯାତ୍ରା ପାଇଁ ପୁରୀ ପ୍ରସିଦ୍ଧ କଟକ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ ଓ କାଳିପୂଜା ପାଇଁ ପ୍ରସିଦ୍ଧ